ଟେକ୍ନୋଲୋଜି ଦ୍ୱାରା ଆଜିକାଲି ବ୍ୟବସାୟ ବହୁତ ସୁବିଧାରେ ଏବଂ ସହଜରେ ହୋଇପାରୁଛି ଯଦି କହିବା ଏହା ଆମକୁ ବହୁତ ଅଧିକ ପରିମାଣର ସଫଳତା ଦେଇଛି କାରଣ ପୂର୍ବରୁ ଯେତେବେଳେ କୌଣସି ଜିନିଷ ଆଣିବାର ଥିଲା ତେବେ ଆମକୁ ଦୋକାନକୁ ଦୁଇ ଥର ଚାରି ଥର ଯିବାକୁ ପଡ଼ୁଥିଲା ମାତ୍ର ଆଜି ଗୋଟିଏ ଫୋନ୍ କଲ୍ରେ ଆମେ ସେହି ସବୁ ଜିନିଷ ଅର୍ଡ଼ର କରିପାରୁଛୁ ଏବଂ ସେସବୁ ଜିନିଷ ଆମେ ନିଜ ସ୍ଥାନରେ ପାଇପାରୁଛୁ ଯାହାଫଳରେ ଆମକୁ ସଫଳତା ମିଳିପାରୁଛି